ସାଧାରଣତଃ ଆମର ପର୍ବପର୍ବାଣିରେ ନିରାମିଷର ଖାଦ୍ୟ ପ୍ରସ୍ତୁତ କରା ଯାଇଥାଏ ଯେଉଁଟାକି ଆମର ଅରୁଆ ଡାଲମା ଖଟା ଖେଚୁଡ଼ି ପାୟସ ଭଜା ଏଭଳିଆ ଆଇଟମ ପ୍ରସ୍ତୁତ କରା ଯାଇଥାଏ ଯେଉଁଟାକି ଆମର ସ୍ୱାସ୍ଥ୍ୟ ପ୍ରତି କ୍ଷତି କ୍ଷତିକାରିକ ହୋଇ ନଥାଏ ଯେଉଁଟାକି ହିତକାରକ ଆଉ ଆମେ ସାଧାରଣତଃ ଆଇଁଷ ଖାଇ ନ ଥାଉ ପୂଜା ପାର୍ବଣରେ ଆମେ ସାଧାରଣତଃ ଆମର ନିରାମିଷ ଖାଦ୍ୟ ଖାଇ ଥାଉ ତା ସହିତ ବିଭିନ୍ନ ପ୍ରକାର ପିଠା ପର୍ବଣ କରାଯାଏ ପିଠାରେ କଣ ହୁଏ ନା ଆମର ଚକୁଳି ପିଠା ହୁଏ ଆରିଷା ପିଠା ହୁଏ କାକିରା କାକେରା ପିଠା ହୁଏ ତା ସହିତ ଏଣ୍ଡୁରି ପିଠା ହୁଏ ଯେଉଁଟାକି ସ୍ୱାଦିଷ୍ଟ ଏବଂ ଲାଭ ଦାୟକ ଓ ଦେହ ପାଇଁ ହିତ କାରକ